ମୋ ନାଁ ସୌମ୍ୟରଞ୍ଜନ ପରିଡ଼ା ମୁଁ ଟ୍ରେନ୍ରେ ଅନେକଥର ଯାତାୟାତ କରିଛି ଟ୍ରେନ୍ରେ ଗଲାବେଳେ ବହୁତ ମଜା ଲାଗେ କିନ୍ତୁ ଗୋଟେଥର ଟ୍ରେନ୍ରେ ମୋର ଗୋଟେ ବହୁତ ବଡ଼ ଦୁର୍ଘଟଣାରୁ ଦୁର୍ଘଟଣାଟାରୁ ମୁଁ ବଞ୍ଚି ବଞ୍ଚିଯାଇଛି ଅଳ୍ପକେ ବଞ୍ଚିଯାଇଛି ମୁଁ ଟ୍ରେନ୍ର ବାହାର ପଟ ବାହାରପଟ ବାହାରପଟ ସାଇଟ୍ରେ ଠିଆ ହେଇଥିଲି ହଠାତ୍ ପଛପଟୁ ମୁଁ ଗଳିପଡ଼ିଲାରୁ ପଛପଟୁ ଜଣେ ଧରିପକେଇଲେ ସେଥିରୁ ମୁଁ ଅଳ୍ପକେ ବର୍ତ୍ତିଯାଇଥିଲି ଆଉ ଟ୍ରେନ୍ରୁ ଗଲା ଟ୍ରେନ୍ରେ ଗଲାବେଳେ ବାଟରେ ଯେଉଁ ଯେଉଁ ପାହାଡ଼ ପର୍ବତ ସବୁ ଦେଖାଯାଏ ବିଭିନ୍ନ ଚାଷ ଜମି ହ୍ରଦ ନଦୀ କେନାଲ୍ ଏସବୁ ଦେଖାଯାଏ ଏସବୁ ଜିନିଷର ଫଟୋ ଉଠାଇବାକୁ ବହୁତ ମଜାଲାଗେ ଟ୍ରେନ୍ରେ ବି ମୁଁ ଅନେକ ଫଟୋ ମୁଁ ଉଠେଇଛି ଯାହାକି ମୁଁ ମୋର ସୋସିଆଲ୍ ଆକାଉଣ୍ଟ୍ ସୋସିଆଲ୍ ମିଡ଼ିଆ ଏକାଉଣ୍ଟ୍ ଯେପରିକି ଇନଷ୍ଟାଗ୍ରାମ୍ ଫେସବୁକ୍ ଏ ସବୁମାନଙ୍କରେ ପୋଷ୍ଟ୍ କରିଛି ଇଣ୍ଡିଆନ୍ ରେଲୱେ୍ ଇଣ୍ଡିଆନ୍ ରେଲୱେ୍ ଭାରତର ସବୁଠୁ ବଡ଼ ସଂସ୍ଥାନ ଯାହାଦ୍ଵାରା ଭାରତର ବହୁତ ଲୋକମାନଙ୍କୁ ଚାକିରି ଏସବୁ ଦିଆଯାଇଛି